ହ୍ୟାଲୋ ଆପଣ ଓଲାରୁ କହୁଛନ୍ତି ମୁଁ ଅଶୋକ କହୁଥିଲି ଯାଜପୁର ରୋଡ଼ରୁ ମୋର କାଲି ଟିକେ ଭୁବନେଶ୍ୱର ଯିବାର ଥିଲା ନଅଟା ବେଳକୁ ସେଥିପାଇଁ ମୋର ଗୋଟିଏ ଗାଡ଼ି ଦରକାର ଆଉ ଆପଣଙ୍କର ଡ୍ରାଇଭର ମୋତେ ଠିକ୍ ଟାଇମ୍ରେ ଆସି ନେଇକି ଯାଇପାରିବ ତ ମୋତେ କୁହନ୍ତୁ